ମୁଁ ପୁରୀନ୍ଦା ଗ୍ରାମ ପଞ୍ଚାୟତର ବାସିନ୍ଦା ମୋର ନାମ କୁମୁଦୁନି ମହାନ୍ତ ଆମ ସରପଞ୍ଚ ହଉଛନ୍ତି ଚୈତନ ହେମରମ୍ ଏବଂ ସିଏ ଆମର ବହୁତ ଭଲ କାମ କରିଛନ୍ତି ଏବଂ ସେ ଇନ୍ଦିରାବାସ ଘର ବୃଦ୍ଧ ଅବସ୍ଥା ଭତ୍ତା ଏବଂ କାହାର କଣ ଅସୁବିଧା ହେଲା ରାସ୍ତାଘାଟ ସବୁ ତିଆରି କରିଥାନ୍ତି ଏବଂ ସମସ୍ତଙ୍କର ହାନିଲାଭ କଥା ବୁଝିଥାନ୍ତି ସିଏ କେମିତି ଲୋକମାନେ ରହିବେ ଏବଂ ଲୋକମାନଙ୍କର କାଳିଆ ଯୋଜନା କିମ୍ବା ଲେବର୍ କାର୍ଡ଼ ଜବ୍ କାର୍ଡ଼ ଏସବୁ ବିଷୟରେ ସିଏ ସବୁ ବୁଝାବୁଝି କରିଥାନ୍ତି ଏବଂ ଗାଁରେ ଗଡ଼ିଆ ପୋଖରୀ ଖୋଳା ହେଲା କି ନାହିଁ ସେ ବିଷୟରେ ମଧ୍ୟ ଭଲ ବୁଝା ବୁଝି କରିଥାନ୍ତି ଏବଂ ସମସ୍ତଙ୍କ ବିଷୟରେ ମଧ୍ୟ ବୁଝିଥାନ୍ତି ଏବଂ ସେ ସେ ଗାଁର ପ୍ରତ୍ୟେକ ମଣିଷର ହାନିଲାଭ କଥା ବୁଝିଥାନ୍ତି ଏବଂ ଲୋକମାନେ କିଭଳି ରହିବେ ଏବଂ ଲୋକମାନଙ୍କର ଙ୍କ ଦ୍ୱାରା ସେ ଯେହେତୁ ଆମ ପଞ୍ଚାୟତରେ ସରପଞ୍ଚ ହୋଇଛନ୍ତି ସେଥିପାଇଁ ସେ ସମସ୍ତଙ୍କ କଥାକୁ ବୁଝନ୍ତି ଏବଂ ହ୍ୟାଣ୍ଡିକ୍ୟାପ୍ଟ୍ ଏବଂ ଘର ଯେତିକି ଆସିଛି ସେମାନଙ୍କୁ ସବୁ ଦିଆହୁଏ ଚାଉଳ କେମିତି ଲୋକମାନଙ୍କ ପାଇଲେ କି ନାହିଁ ସେ ବିଷୟରେ ମଧ୍ୟ ସେ ବୁଝିଥାନ୍ତି ଏବଂ ଯେତିକି ସରକାରୀ ଜିନିଷ ଆସେ ସମସ୍ତେ ଲୋକମାନଙ୍କ ପାଖରେ ପହଞ୍ଚି ପାରିଲା କି ନାହିଁ ସେ ବିଷୟରେ ମଧ୍ୟ ସେ ବୁଝାବୁଝି କରନ୍ତି ଏବଂ ଲୋକମାନଙ୍କର ହାନିଲାଭ କଥା ସେ ବୁଝନ୍ତି ପ୍ରତ୍ୟେକ ମନୁଷ୍ୟକୁ ପଚାରନ୍ତି ଯେ ମୁଁ ଭଲ କାମ କରୁଛି କି ନାହିଁ ତମ କଥା ବୁଝୁଛି କି ନାହିଁ ସେ ମଧ୍ୟ ସବୁ ପଚାରନ୍ତି ଏବଂ ଲୋକମାନଙ୍କର ହାନିଲାଭ କଥା ବୁଝନ୍ତି ଆଉ ଲୋକମାନେ କିଭଳି ରହିବେ ମୁଁ ଯେମିତି ଆଗାମୀ ଭବିଷ୍ୟତରେ ଭଲ ମଣିଷ ଭଲ କାମଟେ କରିବି ଲୋକମାନଙ୍କ ପାଖରେ ଯେମିତି ଭଲ ବ୍ୟବହାର ଦେଖେଇବି ଭଲ କାମଟେ କରିବି ସେ ବିଷୟରେ ସେ ସମସ୍ତଙ୍କୁ ବୁଝାନ୍ତି ଏବଂ ଭବିଷ୍ୟତରେ ସେ ଭଲ କାମ କରି ଭଲ ବ୍ୟବହାର ପାଆନ୍ତୁ ଏବଂ ଲୋକମାନଙ୍କର କଥାକୁ ଠିକ୍ରେ ବୁଝନ୍ତୁ ଏବଂ ସେମାନଙ୍କର ସେମାନଙ୍କର ଆଚାର ବ୍ୟବହାର ଯେମିତି ତା ଉପରେ ଭଲ ଥାଉ ସିଏ ବି ଯେମିତି ଲୋକମାନଙ୍କର କଥା ଠିକ୍ସେ ବୁଝନ୍ତି ସେ ବି ସେ ବିଷୟରେ ସେ ଧ୍ୟାନ ଦିଅନ୍ତି ଏବଂ ଗାଁକୁ ଯେତିକି କାମ ଆସେ ସେ ଠିକ୍ କାର୍ଯ୍ୟକାରୀ କରନ୍ତି ଏବଂ ଲୋକମାନଙ୍କୁ ଯେମିତି ତାକୁ ଠକୁଆ ନ କୁହନ୍ତୁ ସେଥିପାଇଁ ସେ ଯେତିକି କାମ ଆସେ ସମସ୍ତଙ୍କୁ ବାଣ୍ଟିକୁଟି ଦିଅନ୍ତି ଏବଂ ଭଲ କାମଟେ କରନ୍ତି